ଆମେ ବର୍ଷେ ହେଲାଣି ସବୁ ସାଙ୍ଗ ଦଉଡ଼ୁଛୁ ଫୁଲବାଣୀ ଯାଏଁ ହେଲେ ଗୋଟିଏ ଦିନ କଣ ହେଇଛି ନା ଆମ ସାଙ୍ଗରେ ଆଉ ଗୋଟିଏ ମୋଟା ପିଲାଟା ଦୌଡ଼ିବାକୁ ଯାଉଥିଲା ଆମ ଆଗକୁ ଯେତେବେଳେ ସେ ଡେଇଁକି ପଳେଇଛି ଗୋଟିଏ କଦଳୀ ଚୋପାଟା ରାସ୍ତାରେ ପଡ଼ିଥିଲା ସେ ଦେଖିନି ଆଉ ଦୌଡ଼ିବା ସମୟରେ ଚୋପାଟା ମାଡ଼ି ଦେଇଛି ଆଉ ମାଡ଼ି ଦେବା ସମୟରେ ସେ କଚାଡ଼ି ହୋଇକି କାଦୁଅରେ ପଡ଼ିଛି ଆଉ ଆମେ ସମସ୍ତେ ସାଙ୍ଗମାନେ ସେଇଟା ଦେଖିକି ହସିଲୁ ଆଉ ସେହିଦିନ ଠାରୁ ଆମେ ଯେତେବେଳେ ବି ଦୌଡ଼ିବା ପାଇଁ ଯାଉଛୁ ସେ ଜାଗାକୁ ଦେଖିଲୁ ବୋଇଲେ ଆମକୁ ସେ କଥାଟା ମନେପଡ଼େ ଆଉ ସେ ଲୋକ ସବୁବେଳେ ଆମେ ତାକୁ ଚିଡ଼ଉଛୁ କାହିଁକିନା ସେ ଚୋପା ମାଡ଼ିକି ପଡ଼ିଥିଲା ନା ଦୌଡ଼ିବା ସମୟରେ ସେଇଟା ସବୁଦିନ ପାଇଁ ଆମର ରହିଗଲା ଆଉ ଆମେ ତାକୁ ସବୁବେଳେ ସେହି କଥା କହିକି ଚିଡ଼ଉଛୁ